ମୋ ଜୀବନର ବଡ଼ ସଫଳତା ମୋ ଜୀବନର ହେଉଛି ମୁଁ ଯେଉଁ ଗାଏ ସଂକୀର୍ତ୍ତନ କରି କରେ ମୋ ଜୀବନରେ ଆଉ ଜିଲ୍ଲା ସ୍ତରରେ ଆଉ ସଂକୀର୍ତ୍ତନ କରି ଗାଇ ଆଉ ସମସ୍ତେ ମୋତେ ଜିଲ୍ଲାପାଳ ଆଉ ଜିଲ୍ଲାର ଅନ୍ୟାନ୍ୟ ବିଚାରକ ବହୁତ ସରପ୍ରାଇଜ ଦେଇଥିଲେ ଖୁସି ହେଇଥିଲେ ତ ସଙ୍ଗେ ସଙ୍ଗେ ଆମର ରାଜ୍ୟ ରେ ଆଉ ମୁଁ ସଙ୍ଗୀତ କରିଥିଲି ସଂକୀର୍ତ୍ତନ କରିଥିଲି ଆଉ ମାଟିଗୋଡ଼ି ସହ ମୁଖ୍ୟମନ୍ତ୍ରୀ ସହିତ ଆମର କଳାକାର ମନ୍ତ୍ରୀ ସମସ୍ତେ ଖୁସି ହେଇଥିଲେ ଏବଂ ମୋତେ ମୁଖ୍ୟମନ୍ତ୍ରୀ ମଧ୍ୟ ଆଉ ପୁରସ୍କୃତ କରିଥିଲେ ସେଇଟା ମୋ ଜୀବନର ସବୁଠୁ ମୁଁ ଗର୍ବିତ ଅନୁଭବ କରିଛି ଆଉ ସଫଳତା ଅର୍ଜନ କରିଛି ବୋଲି ମୁଁ ଜୀବନର ସେଇଟା ହେଉଛି ପ୍ରଥମ